ଆମ ଅଞ୍ଚଳରେ ଥଣ୍ଡାର ଉପଚାର ପାଇଁ ଆମେ ଗରମ ପାଣି ପିଇଥାଉ ସୋରିଷ ତେଲ ଦେହରେ ଲଗାଇଥାଉ ରସୁଣ ଖାଇଥାଉ ଭାତ ନ ଖାଇ ରୁଟି ବା ଗହମ ଜାତୀୟ ଖାଦ୍ୟ ଖାଇଥାଉ ଆଉ ତଣ୍ଟି ବସିଲେ ଅଦା ଖାଏ ଖାଇଥାଉ ଅଧିକ ପରିମାଣରେ ଥଣ୍ଡା ହେଲେ ତୁଳସୀ ମହୁ ଅଦା ବାଟି ଗରମ ପାଣିରେ ଖାଇଥାଉ ଶେଷରେ ଯଦି ଥଣ୍ଡା ଭଲ ନ ହୁଏ ଆମେ ଡାକ୍ତରଙ୍କ ପରାମର୍ଶ କରିଥାଉ